ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ନବେ ହଜାର ଏକ ଲକ୍ଷ କୋଡ଼ିଏ ହଜାର ପାଞ୍ଚ ଲକ୍ଷ ତିରିଶ ହଜାର ଆଠ ଲକ୍ଷ ସତୁରି ହଜାର ସାତ ଲକ୍ଷ ନବେ ହଜାର